ବୃତ୍ତିରେ ମୁଁ ଜଣେ ଚାଷୀ ବିଭିନ୍ନ ପ୍ରକାର ଉନ୍ନତମାନର ଚାଷ କରେ ଯଥା ଧାନ ମୁଗ ମାଣ୍ଡିଆ ଧନିଆ ଆଳୁ କୋବି ପିଆଜ କାକୁଡ଼ି ଲଙ୍କା ମକା ଚାଷ କରେ ଚାଷ କରି ବର୍ଷକରେ ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ଲାଭବାନ ହୁଏ ପ୍ରଥମେ ଗାଈରେ ଗାଈ ଗୋରୁ ଘରେ ଥିଲେ ବଳଦ ମାଧ୍ୟମରେ ଚାଷ ହଉଥିଲା ପରେ ପାୱାର୍ ଟିଲର୍ ବର୍ତ୍ତମାନେ ଟ୍ରାକ୍ଟର୍ ଚାଷ କରୁଛୁ ଆଜି ମୁଁ କରୁଛି ମୋ ପରେ ମୋ ପିଲାମାନେ ଉନ୍ନତ ଉନ୍ନତ ଧରଣର ଚାଷ ସେମାନେ ବି କରିବେ